ନିକଟ ଅତୀତରେ ଗୋଟେ ସମ୍ବଲପୁରୀ ଶାଢ଼ୀ କିଣିଥିଲି ଯାହାର ଦାମ୍ ଦୁଇହଜାର ଟଙ୍କା ନେଇଥିଲା ଖୁବ୍ କମଦିନ ରେ ଶାଢ଼ୀଟାରୁ ରଙ୍ଗ ଛାଡ଼ିଗଲା ଏବଂ ମଝିରେ ମଝିରେ ଗଲା ତେଣୁ ମୋର ଦୁଇ ହଜାର ଟଙ୍କା ପୁରା ପାଣିରେ ପଡ଼ିଲା